ହଁ କ୍ୟାବ୍ବାଲା କହୁଥିଲେ କି ହଁ ମୋର୍ ଯୋଉ ଜାଗାରେ ମତେ ଆପଣ ପିକ୍ ଅପ୍ କର୍ବାର୍ ଥିଲା ଆଉ ସେ ପିକ୍ଅପ୍ର ଆଡ଼୍ରେସ୍ଟା ଆକ୍ଚୁଆଲି ଭୁଲ୍ ହେଇଯାଇଛେ ତେଣୁକରି ଡ୍ରାଇଭର୍ ଭାଇକୁ କହିଦିଅ ଯେ ସେ ସେ ଜାଗାକୁ ଆଉ ନେଇ ଆସ୍ବେ କାରଣ ସେ ଆମର୍ ରାସ୍ତା ବି ଖରାପ୍ ଅଛେ ପ୍ଲସ୍ ମୋର୍ କାରଣ୍ଟା ମାନେ ଯେନ୍ ଆମର ଆଡ଼୍ରେସ୍ଟା ଦେଇଥିଲି ଯେନ୍ ଯେନ୍ ସ୍ଥାନରୁ ମତେ ପିକ୍ ଅପ୍ କର୍ବାର୍ଥିଲା ସେ ଆଡ଼୍ରେସ୍ଟା ଆକ୍ଚୁଆଲି ଭୁଲ୍ ଅଛେ ତେଣୁ କରି ଡ୍ରାଇଭର୍ ଭାଇକୁ କହିଦିଅ ଆଉ ସେ ଆଉ ନେଇ ଆସ୍ବେ କାରଣ ସେ ଆସିକରି ଅଯଥାରେ ହଇରାଣ୍ ହେବେ ମତେ ସେଟା ଭଲ୍ ନାଇ ଲାଗେ ତେଣୁ କରି ମୁଇଁ ଆଗ୍ରୁ ଜଣେଇଦେଲି ଯେ ସେ ଜାଗାକୁ ଆଉ ଆସ୍ବାର୍ ନେଇନ